ମୁଁ ଏବ ବର୍ଷ ଧାନ ଚାଷ କରିଛି ପୂର୍ବ ବର୍ଷ ମଧ୍ୟ ମୁଁ ନିଷ୍ପତ୍ତି ନେଇଥିଲି ଧାନ ଚାଷ କରିବା ଲାଗି ଏଇ ବର୍ଷ ମୁଁ ଯେତେବେଳେ ଧାନ ଚାଷ କରିଲି ସେତେବେଳେ ପ୍ରଚୁର ମାତ୍ରାରେ ବର୍ଷା ହେବା ସହ ସୂର୍ଯ୍ୟକିରଣର ଆଲୋକ ଅଳ୍ପ ମାତ୍ରାରେ ଦେଖାଦେଲା ଯାହାଦ୍ୱାରା କିି ପାଣିପାଗର ପରିବର୍ତ୍ତନ ଅନୁଯାୟୀ ମୋର ଚାଷରେ କୀଟ ଲାଗିଗଲି ଓ ସେହି କୀଟ ମୋର ଧାନ ଗୁଡ଼ିକୁ ନଷ୍ଟ କରିଦେଇଛନ୍ତି ତେଣୁ ସରକାରଙ୍କ ସାହାଯ୍ୟ ଅନୁସାରେ ମୁଁ କୀଟନାଶକ ଦ୍ରବ୍ୟ ଛିଞ୍ଚନ କରି ଓ ଖରା ହେବାର ଖରା ହେବାକୁ ଜଗି ରଖି ଚଳି ମୋର ଧାନ ଚାଷ କରିଛି ତଥାପି ମୋର ଧାନ ଗୁଡ଼ିକ ଅନେକ ମାତ୍ରାରେ ନଷ୍ଟ ହୋଇଯାଇଛି ଯାହାଦ୍ୱାରା କି ଏ ବର୍ଷର ମୋର ଆର୍ଥିକ ସହାୟତା ବହୁତ କମ୍ ହବ ବୋଲି ଆଶଙ୍କା ମୋର ରହିଛି କିନ୍ତୁ ଭଲ ଭାବରେ ଜଗିରଖି ବର୍ଷା ପାଣି ଧାନରେ ଅଧିକ ଲାଗିବାକୁ ନ ଦେଇ କୀଟ ନହେବା ଲାଗି ସରକାରଙ୍କ ସାହାଯ୍ୟ ଦ୍ୱାରା କୀଟନାଶକ ଦ୍ରବ୍ୟ ସିଞ୍ଚନ କରି ଅନେକ ପ୍ରକାର ଅନ୍ୟାନ୍ୟ କାରଣ ପରିବର୍ତ୍ତନ ସହିତ ଖାପ ଖୁଆଇ ଚଳି ଫସଲକୁ ପ୍ରଭାବିତ ନ ହେବା ଲାଗ ଜଗିରଖି କାର୍ଯ୍ୟ କରିବା ଉଚିତ୍ ଅନେକ ପ୍ରକାର ପଦ୍ଧତି ଉତ୍ପାଦନ ହୋଇଛି ଉଦ୍ଭାବନ ମଧ୍ୟ ହୋଇଛି ଯାହା ଆମକୁ ପାଣିପାଗ ସୁରକ୍ଷା କରିବାରେ ସାହାଯ୍ୟ କରିଥାଏ ଏବଂ ଫସଲକୁ ଜଗି ରଖିବାରେ ସାହାଯ୍ୟ କରେ